ମୁଁ ବ୍ୟକ୍ତିଗତ ଭାବେ ଷ୍ଟେଟ୍ ବ୍ୟାଙ୍କରୁ ମୋର ପାଠପଢ଼ା ହାଇଅର ଏଜୁକେସନ ପାଇଁ ପଇସା ଲୋନ୍ ନେଇଥିଲି ପଇସା ଲୋନ୍ ନେଇଥିଲି ସେଥିପାଇଁ ମୋତେ ଗୋଟେ ଦରଖାସ୍ତ ଦେବାକୁ ପଡ଼ିଥିଲା ଦରଖାସ୍ତ ଦେଲି ଦରଖାସ୍ତ ଦେଇସାରିଲା ପରେ ସେମାନେ ମୋତେ ମାଗିଲେ ମୋ ପାଠ ପଢ଼ା ଏଜୁକେସନର ସବୁ ଡକୁମେଣ୍ଟସ ଗୁଡ଼ାକ ସବୁ ଡକୁମେଣ୍ଟସ ଗୁଡ଼ାକ ମୁଁ ସେମାନଙ୍କ ପାଖକୁ ପଠେଇଲି ସେଠିକି ଯାଇକି ସେମାନେ ସବୁ ମୋ ଡକୁମେଣ୍ଟସ ଗୁଡ଼ାକ ଯାଞ୍ଚ କଲେ ଯାଞ୍ଚ କରିସାରିଲା ପରେ ମୋତେ କହିଲେ ତୁମର ଗୋଟେ ଆକାଉଣ୍ଟ ଖୋଲ ବ୍ୟାଙ୍କରେ ଆକାଉଣ୍ଟ ଖୋଲିସାରିଲା ପରେ ଦୁଇ ତିନ ମାସ ପରେ ମୋର ଲୋନଟା ସାଂକ୍ସନ ହେଲା